ହ୍ୟାଲୋ ଆପଣ ରେନବୋ ହୋଟେଲ୍ରୁ କହୁଛନ୍ତି ମୋର କିଛି ଖାଇବା ଦରକାର ଥିଲା ପାସ୍ତା ଦୁଇ ପ୍ଳେଟ ଗୋଟିଏ ବଡ଼ ପିଜ୍ଜା ଆଉ ଚିଲ୍ଲି ଚିକେନ ଦୁଇ ପ୍ଲେଟ ଦୁଇ ପ୍ଳେଟ ଆଉ ଚାଓମିନ ଦୁଇ ପ୍ଲେଟ ଏତିକି ଟିକେ ଆଣିକି ଦେଇପାରିବେ ଯାଗା ହେଲା କେନ୍ଦୁପଡ଼ା ଏହି ଯେଉଁ ନମ୍ବରରେ ମୁଁ ଫୋନ କରିଛି ଆପଣଙ୍କ ପିଲାକୁ ସେହି ନମ୍ବରଟା ଦେବେ ସେ ଆସିକି କେନ୍ଦୁପଡ଼ାରେ ମୋତେ ଫୋନ କରିବେ ମୁଁ ଯାଇ ତାଙ୍କ ପାଖରୁ ଖାଇବାଟା ନେଇଆସିବି ଆଉ ତାଙ୍କ ହାତରେ ନଗଦ ପଇସା ପଠାଇଦେବି